ହ୍ୟାଲୋ ସଙ୍ଗମିତ୍ରା ମ୍ୟାଡ଼ମ୍ କହୁଥିଲେ ହଁ ଆପଣ ଫୋନ୍ କରିଥିଲେ ମୁଁ ବ୍ୟସ୍ତ ଥିଲି କଲ୍ ରିସିଭ୍ କରିନଥିଲି କୁହନ୍ତୁ କ'ଣ ହଁ କୋଲକତା ତ ମୋର ଯିବାର ଅଛି ତ କ'ଣ ପ୍ରୋବ୍ଲେମ୍ ଥିଲା କହୁନାହାନ୍ତି କ'ଣ ଆଣିିବାର ଥିଲା କି

ହଁ ହଁ

ହୁଁ ଠିକ୍ ଅଛି ମୁଁ ଯେବେ ଯିବି ହଁ ମୁଁ ଯେବେ ଯିବି ଆପଣଙ୍କୁ କଲ୍ କରିକି ସାଙ୍ଗରେ ନେଇକି ଯିବି ଆପଣଙ୍କର କିଣିବାର ଅଛି ଯଦି ଭଲ କଥା ଏଇଟା ନିଜେ ଗୋଟେ ସଂସ୍ଥା କରିକି ବସିବି ଆପଣ ଆଉ ହଁ ହଁ ହଁ ମୋର ସେଠି ସବୁ ଚିହ୍ନା ଅଛନ୍ତି ମୋର ପୁ ପୁରୁଣା ଲୁଗା ଦୋକାନ ସବୁ ମାଲିକ ଅଛନ୍ତି ମୁଁ ଗଲେ ଆପଣଙ୍କୁ ସାଙ୍ଗରେ ନେବି ହୁଁ ହଁ ହଁ ମୋର ଯିବାର ଅଛି ଡିସେମ୍ବର ହଁ ମୋର ଡିସେମ୍ବରରେ ଯିବାର ଅଛି ମୁଁ ସେ ପାର୍ଟି ସହିତ କଥା ହେଇଯାଇଥିବି ସାଙ୍ଗରେ ନେଇଯିବି ଆପଣଙ୍କୁ କିଛି ନାହିଁ ଆପଣ ଲକ୍ଷେ ଖଣ୍ଡେ ଟଙ୍କା ଧରଥିବେ ସେତିକିରେ ଆମର ଛୋଟ୍ କାଟିଆ ଦୋକାନଟିଏ ଆରମ୍ଭ କରିବା ନା ସବୁ ପ୍ରକାର ଅଛି ଆପଣ ଯେଉଁଟା ଚଏସ୍ କରିବେ ସେଇଟାକୁ ଆଣିପାରିବେ ସମ୍ବଲପୁରୀ ସମ୍ବଲପୁରୀ ବନାରସ ହଁ ସମ୍ବଲପୁରୀ ବନାରସି ଯେକୌଣସି ପାଟ ଟାଇପ୍ର ଆଣିପାରିବେ ସିନ୍ଥେଟିକ୍ ଆଣିପାରିବେ କଟନ୍ ବି ଆଣିପାରିବେ ସବୁକିଛି ମିଳୁଛି ତ ଆପଣ ଯେଉଁ ରେଟ୍ରେ ଆଣିପାରିବେ ଆଉ କାହାକୁ ନେଲେ ଆମକୁ ଭଡ଼ା ଅଧିକ ପଡ଼ିବ ପଡ଼ିବ ଆମେ ଦୁଇ ଜଣ ଯିବା ହଉ ମୁଁ ଡିସେମ୍ବର ମାସରେ ଯିବାକୁ ଭାବିଛି ମୁଁ ଗଲେ ଆପଣଙ୍କୁ ଫୋନ୍ କରିବି ରହୁଛି ତା'ହେଲେ ନା ଠକିବାର ଚାନ୍ସ ନାହିଁ ଖର୍ଚ୍ଚ ପାଣି ଦେଲେ ମୁଁ ନେଇକି ଯିବି ରହୁଛି ନମସ୍କାର ଭାଇ